ଆମ ଓଡ଼ିଶାରେ ପରିବହନ ବହୁତ ସୁବିଧା ଏବେ ହେଇଗଲାନ ଆଗରୁ ସେ ସୁବିଧା ମାନେ ନାଇଁ ଥାଇ ଏବେ ଆମର୍ ଉଡ଼ାଜାହଜ ହେଲିକେପ୍ଟର ମାଧ୍ୟମରେ ବି ଲୋକ୍ ଯାତାୟତ କରିପାରୁଛନ୍ ଦୁଇ ତିନି ଜାଗା ହେଇଗଲାନ ତାପରେ ଟ୍ରେନ୍ର ବି ସୁବିଧା ଅଛେ ଏବେ ଘରେ ଘରେ ପୂରେ ପୁରେ ମୋ ବସ୍ ବି ଚଲିଲାନ ଯେନ୍ ବାହାରୁ ଆଉଛନ୍ ପର୍ଯ୍ୟଟକମାନେ ଆମର ଓଡ଼ିଶାକେ ବୁଲବାର୍ ଲାଗି ସେମାନେ ମୋ ବସ୍ରେ ବି ବୁଲି ପାରୁଛନ୍ ତାଙ୍କର ପାଖରେ ଅଧିକା ପଇସା ଥିଲା ନିଜେ କାରରେ ବି ବୁଲି ପାରୁଛନ୍ କିଛି ପର୍ଯ୍ୟଟକ ଟ୍ରେନରେ ବି ଯାଉଛନ୍ ଆର୍ କିଛି ପର୍ଯ୍ୟଟକ ଜାହାଜ ଉଡ଼ାଜାହାଜ ମାଧ୍ୟମରେ ବି ହେଲିକେପ୍ଟର ମାଧ୍ୟମରେ ବି ଯାଇପାରୁଛନ୍ ଇହାଦେ ଆମର ଓଡ଼ିଶାରେ ଯାନବାହାନର ସବୁପ୍ରକାର ସୁବିଧା ହେଇଗଲାନ କେନ୍କେ ଯିବାର ଅସୁବିଧା ନାଇଁନ ଆଗରୁ ନହେଲେ ବହୁତ ଅସୁବିଧା ହଉଥିଲା ଇହାଦେ ପ୍ରତ୍ୟେକ ତୀର୍ଥସ୍ଥଳୀକେ ଯିବାର୍ ଲାଗି ହେଲେ ଆରାମସେରେ ଜଣେ ଯାଇପାରବା ସବୁପ୍ରକାରର ଇହାଦେ ଯାନବାହାନର ସୁବିଧା ଅଛି ରୋଡ଼ ରାସ୍ତାର ସୁବିଧା ହେଇ ବସଲାନ ବାଏଚାନ୍ସ କାଁ ଭାଁ କେନ ଟିକେ ଟିକେ ରାସ୍ତା ମାନେ ଖରାପ ଥିବା ନହେଲେ ପ୍ରାୟ ସବୁଆଡ଼େ ଯିବାର୍ ଆସବାର୍ ଗାଡ଼ି ମଟରର ସବୁ ସୁବିଧା ହେଇଗଲାନ ମୋବାଇଲର ସୁବିଧା ହେଇଗଲାନ ବହୁତ କିଛି ସବୁ ଇହାଦେ ସୁବିଧା ଅଛି କିଛି ଅସୁବିଧା ନାଇଁନ ତ ଆଉ ଯେନ୍ ସୁବିଧାରେ ଆମେ ଆଜା ହେଉଛୁଁ ସେଥିର୍ଲାଗି ଆମକୁ ସବୁପ୍ରକାରର ବହୁତ ଖୁସି ଲାଗୁଛି ଆମେ ଆରାମସେ ତୀର୍ଥସ୍ଥଳୀମାନେ ଦେଖିପାରୁଛୁଁ